ନାଇଁ ଆଜ୍ଞା ଆମ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ସ୍କିଲ୍ ବ୍ୟବସ୍ଥା ନାହିଁ ସେମିତି ଯେମିତିକି ଇଞ୍ଜିନିୟରିଂ ହେଉ କିମ୍ବା କ'ଣ ପ୍ରଯୁକ୍ତି ବିିଦ୍ୟା ହେଉ ବିଜ୍ଞାନ ଏ ସାଇନ୍ସ ଏହିଭଳିଆ ସବୁ କିଛି ବି ମାନେ କ'ଣ ଅଞ୍ଚଳରେ ଆମର ସେମିତି କିଛି ସୁବିଧା ନାହିଁ ଆମର ତ ଏ ଯଦି ଏହିପରେ କିଛି ପଦକ୍ଷେପ ନିଆଯାଏ ନିହାତି ଛୁଆମାନେ ଆଗ୍ରହ ହେବେ ନିହାତି ଛୁଆମାନେ ଆଗ୍ରହ ହେବେ ଗୋଟେ ସେ ବି ଯଦି ସେ ବିଜ୍ଞାନ ପଢ଼ିଥାଏ ସାଇନ୍ସ କିଛି ପଢ଼ିଥାଏ ନିହାତି ସେ ଦିନେ ସାଇନ୍ସ ମାନେ ହୋଇପାରେ ନା ସେ ଦିନେ ସାଇଣ୍ଟିଷ୍ଟ ହୋଇକି ସେ ବି ଗୋଟେ କିଛି ଉଦ୍ଭାବନ କରିପାରେ କ'ଣ ଗ୍ୟାରେଣ୍ଟି କରିପାରିବନି ବୋଲି ଆଉ ଆଜିକାଲି ଚାକିରିର ଯେଉଁ ଅସୁବିଧା କ'ଣ ବା କହିବି ନିହାତି ଯଦି ସ୍କିଲ୍ ଉପରେ ଟିକିଏ ଡେଭ୍ଲପ୍ମେଣ୍ଟ୍ କରନ୍ତେ ତ ଆମର ବେରୋଜଗାରମାନେ ଯେଉଁମାନେ ପାଠ ପଢ଼ିକି ବି କିଛି କରିପାରୁନାହାନ୍ତି ତ ସେମାନେ ସ୍ୱରୋଜଗାର ହୋଇପାରନ୍ତେ ରୋଜଗାର କରିପାରନ୍ତେ ଆଉ ଗୋଟେ ଭଲ ପ୍ଲାଟ୍ଫର୍ମ୍ ବି ମିଳନ୍ତା ତାକୁ କିଛି ଶିଖିବାକୁ ହେଉ ସେ ବି ଦିନେ ଶିଖିଲେ ସେ ନିଜେ ଶିଖିଲେ ତ ଦିନେ ଆଉ କାହାକୁ ଶିଖାଇବେ ନା ତ ଏମିତି ଯଦି ଗଭର୍ଣ୍ଣମେଣ୍ଟ୍ କିଛି ସୁବିଧା କରନ୍ତା ଆମ ଅଞ୍ଚଳରେ ଯେଉଁ ଆମର ଇଞ୍ଜିନିୟରିଂ ହେଉ କିମ୍ବା ପ୍ରଯୁକ୍ତି ବିିଦ୍ୟା ଏଉ ବିଜ୍ଞାନ ମେଳା ଏହିଭଳିଆ ସାଇନ୍ସ କଲେଜ୍ ବେଷ୍ଟ୍ ସାଇନ୍ସ କଲେଜ୍ କି ଆର୍ଟ୍ସ ହେଉ ଯାହା ବିି ଗୋଟେ ଭଲ ପ୍ଲାଟ୍ଫର୍ମ୍ ନିହାତି ଦରକାର ଗୋଟେ ଫିଲ୍ଡ୍ ନିହାତି ଦରକାର ଯେଉଁଥିପାଇଁ କିି ଆମ ଅଞ୍ଚଳର ପିଲାମାନେମାନଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିବ ସେମାନେ ବି କିଛି ଶିଖିବେ ଏବଂ ଭବିଷ୍ୟତରେ କିଛି ଶିଖାଇବେ କିଛି ଉଦ୍ଭାବନ କରିବେ ରୋଜଗାର କରିବେ ନିହାତି କିଛି ନୂଆ ଜିନିଷ ତ ଶିଖିବେ ମାନେ ଯଦି ଗୋଟେ ସାଇନ୍ସ କି ଇଞ୍ଜିନିୟରିଂ କଲେଜ୍ ଖୋଲା ହେଲା ତା'ର ଯେଉଁ ପ୍ରାକ୍ଟିକାଲ୍ ନଲେଜ୍ ଏ ସିଏ ଦେଖିଲାରୁ ଛୁଆଙ୍କୁ ଆଗ୍ରହ ବଢ଼ିବ ସେମାନେ ନିହାତି ଏଥିରେ ମୁଣ୍ଡ ଦେବେ ଖୁସି ବି ଲାଗିବ ପଢ଼ିବା ପାଇଁ